ମୁଇଁ ଯାତ୍ରା ଟେ ଦେଖି ଗଲି ସେନୁ ବୁଲି ବୁଲି ଦେଖଲି ଗୁଟେ ୱାଚ୍ର ଲାଗିଥିଲା ନା ବୋଲେ ମୁଇଁ ଦେଖଲି ଗୁଟେ ସ୍ମାର୍ଟ ୱାଚ୍ଟେ ତାକେ ପସନ୍ଦ ଲାଗ୍ଲା ତ ମୁଇଁ ଆନି ପକାଲି ଆରୁ ଘରେ ଦେଖ୍ଲି ପିନ୍ଧ୍ଲି ପିନ୍ଧ୍କି ଟିକେ ଦେଖ୍ଲି ମୋର୍ ହାତ୍ରେ କେନ୍ତା ଲାଗ୍ବା ବୋଲି ଆଉ ପିନ୍ଧ୍ଲି ବୋଲି କା ପିନ୍ଧ୍ଲି ମାନେ ଖାଇ ଛଡ଼ାନୁ ତ ଜନା ନାଇଁ ପଡ଼େ ମାନେ ପିନ୍ଧିକରି ମୁଇଁ ଗୁଟେ ଦିନ୍ ବାହାର୍କେ ଯାଇଥିଲି ପିନ୍ଧ୍ଲି ତ ଦେଖ୍ଲି ମୋର୍ ହାତ୍ରେ ନା ପୁରା ମାନେ ରେଷ୍ଟ୍ରେ ଦାଗ୍ ପଡ଼ି ଯାଇଥିଲା ଦାଗ୍ ପଡ଼ି ଯିବାର୍ ଲାଗି ମୋର ବ୍ଲଡ଼୍ ବ୍ଲଡ଼୍ ସର୍କୁଲେସନ୍ ବି ଭଲ୍ ନାଇଁ ହେଲା ତ ମତେ ତା ପିନ୍ଧିବାର୍ ଲାଗି ସେଟା କେ ଭଲ୍ ନାଇଁ ଲାଗ୍ଲା ଯେ ସେଟା ଫେର୍ ମୁଇଁ ଘରେ ଖୁଲି କିନା ରଖି ଦେଲି କା କରି ବ୍ଲଡ଼୍ ସର୍କୁଲେସନ୍ ନାଇଁ ହେଲେ ଭଲ ନାଇଁ ନା ସେଥିଲାଗି ମୁଇଁ ସେଟା କେ ଘରେ ଖୁଲି କିନା ରଖି ଦେଇଛେ ୱେଷ୍ଟ୍ ନାଇଁ କରେ ମାନେ ରଖିଥିମି କାହିଁ କରି ହେନ୍ତା ପର୍ସ ରଖିଥିମିଁ ନା ବାହାର୍ କରି ଦେଖ୍ମି ପଛେ ସେଟା ତାକେ ଘିନିଛି ଯେହେତୁ ଫିକା ଫୁକି ତ ନାଇଁ କରେ ନା ସେଟା ରଖିଥିମି ଆର ରଖିଛେଁ ବି ଆଉ ଆରୁ କାଣା କହିମିଁ ତା'ର୍ ଲାଗି